ମୁଁ ଏକ ଖେଳାଳି ମୁଁ କ୍ରିକେଟ ଫୁଟବଲ୍ ହକି କବାଡ଼ି ଇତ୍ୟାଦି ଖେ ଖେଳିବାକୁ ପସନ୍ଦ କରେ ମୋ ଖେଳ ନେଇ ଆମ ଗାଁରେ ବହୁତ ଚର୍ଚ୍ଚା ହୋଇଥାଏ ମୁଁ ଏକ ନାମୀଦାନୀ ଦାମୀ ଖେଳାଳି ନାଁରେ ଆମ ଗାଁରେ ପରିଚିତ ଓ ମୁଁ ମୋର ଦେହକୁ ଫିଟ୍ ରଖିବା ପାଇଁ ସକାଳ ଓ ସନ୍ଧ୍ୟାବେଳେ ଦୌଡ଼ିଥାଏ ଦୌଡ଼ା ଦ୍ୱାରା ମୋର ଦେହ ବହୁତ ଫୁର୍ତ୍ତି ଲାଗିଥାଏ ମୁଁ ଦୌଡ଼ିବା ସମୟରେ ଆମ ଘରଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ଏକ ମନ୍ଦିର ଯାଏ ଦୌଡ଼ିବାକୁ ଯାଏ ଏହାକୁ ଅତିକ୍ରମ କରିବା ପାଇଁ ମତେ ପନ୍ଦର ମିନିଟ୍ ସମୟ ଲାଗିଥାଏ ପନ୍ଦର ମିନିଟ୍ ସମୟ ଲାଗିଥାଏ ତିନି କିଲୋମିଟର କ୍ରସ୍ କରିବାକୁ ସେଠାରେ ମୁଁ ପାଞ୍ଚ ଦଶ ମିନିଟ୍ ବସେ ସେ ବହୁତ ଭଲ ଜାଗା ବହୁତ ସ୍ୱଚ୍ଛ ଏବଂ ସକାଳ ସମୟରେ କୋଇଲି ମାନଙ୍କର କୁହୁ କୁହୁ ଶବ୍ଦ ମତେ ବହୁତ ଆନନ୍ଦିତ ଲାଗିଥାଏ ଓ ଏହାଦ୍ୱାରା ମୋର ମାଇଣ୍ଡ ପୁରା ଫ୍ରେଶ ହୋଇଥାଏ ଓ ଆସି ସେଠି ପାଞ୍ଚ ଦଶ ମିନିଟ୍ ବସିଥାଏ ପ୍ରାକୃତିକ ଦୃଶ୍ୟ ଅନୁଭବ କରୁଥାଏ ଏହାଦ୍ୱାରା ମନ ଭିତରେ ମୋର ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇଥାଏ ଓ ପୁଣି ଫେରିବା ପାଇଁ ପନ୍ଦର ମିନିଟ୍ ସମୟ ଲାଗିଥାଏ ମୋର ଦୌଡ଼ିବା ସମୟ ହେଉଛି ତିରିଶ ମିନିଟ୍ ତିରିଶ ମିନିଟ୍ ରେ ମୁଁ ଛଅ କିଲୋମିଟର ଅତିକ୍ରମ କରିଥାଏ ତାପରେ ସନ୍ଧ୍ୟା ସମୟରେ ମୁ ମଧ୍ୟ ପନ୍ଦର ମିନିଟ୍ ସେହି ମନ୍ଦିରକୁ ଦୌଡ଼ିବାକୁ ଯାଇଥାଏ ଓ ସେଠି ପାଞ୍ଚ ଦଶ ମିନିଟ୍ ବସିଥାଏ ଓ ସଂକୀର୍ତ୍ତନ ବା ସନ୍ଧ୍ୟାକାଳୀନ ଦୃଶ୍ୟ ଆଳତି ଇତ୍ୟାଦି ଦେଖି ମନୋଭାବ ପୁରା ପ୍ରଫୁଲ୍ଲିତ ହୋଇଥାଏ ଓ ତିନି କିଲୋମିଟର ଘରକୁ ମଧ୍ୟ ଆସିଥାଏ ଦୌଡ଼ି ଦୌଡ଼ିକୁ ମତେ ପନ୍ଦର ମିନିଟ୍ ସମୟ ଲାଗିଥାଏ ଦୌଡ଼ି ଦୌଡ଼ି ଆସିବାକୁ ଏହାଦ୍ୱାରା ମୁଁ ମୋର ଦେହକୁ ଫିଟ୍ ରଖିଥାଏ ମୋ ସାଙ୍ଗରେ ଦୌଡ଼ିବା ପାଇଁ କୌଣସି ଖେଳାଳି ବା କୌଣସି ସାଙ୍ଗମାନଙ୍କୁ ମଧ୍ୟ ନେଇନଥାଏ ମୁଁ ଏକା ଦୌଡ଼ିବାକୁ ଯାଇଥାଏ ଓର ଦୌଡ଼ି ଆସିଥାଏ ସେଥିପାଇଁ ମୋ ଦେହ ଫିଟ୍ ରହିଛିି ଓ ଖେଳିବାରେ ମତେ କିଛି ଅସୁବିଧା ହେଉନାହିଁ ଏହାଦ୍ୱାରା ମୁଁ ଏକାକି ଦୌଡ଼ିବାକୁ ଯାଇଥାଏ